ହଁ ମୁଁ ଯେଉଁ ପେପର୍ ବାଣ୍ଟୁ ଥିବା ଵାଲା କହୁଛି ହଁ ତୁମେ ତ ପେପର୍ କେଉଁ ପେପର୍ ନେବ ସମାଜ ଅଛି ସମ୍ବାଦ ଅଛି ଧରିତ୍ରୀ ଧରିତ୍ରୀ ପାଞ୍ଚଟଙ୍କା ଆସୁଛି ଦିନ ପ୍ରତି ତୁମେ ଦିନକୁ ହିସାବ ପାଞ୍ଚଟଙ୍କା ଆସିବ ତୁମକୁ ପଡ଼ିବ ତୁମକୁ ପାଞ୍ଚଟଙ୍କା ହିସାବରେ ଧରିତ୍ରୀ ସମାଜ ଆସି କି ଧରିତ୍ରୀ ସମ୍ବାଦଟା ହେଟା ପଡ଼ିବ ହଁ ତୁମେ ଯଦି ସେମିତି କହୁଛ ଵଲେ ଟଙ୍କାଟାଏ ଛାଡ଼ିବା ଡେଲି ଗ୍ରାହକ ତୁମେ ହଁ ଦେଖ ସମାଜ ଆସୁଛି ଧରିତ୍ରୀ ଆସୁଛି ସମ୍ବାଦ ଆସୁଛି ବିଭିନ୍ନ ପ୍ରକାରର ଆସୁଛି ସମାଜରେ ଦେଖ ବିଭିନ୍ନ ପ୍ରକାରର ଖେଳ ବିଭିନ୍ନ ପ୍ରକାରର ବହୁତ ବଢିଆ ସେହିଠାରୁ ଆସୁଛି ସେଇଟା ତୁମକୁ ଛଅଟଙ୍କା ପଡ଼ିବ ହଁ ତୁମେ ଯଦି ପ୍ରତିଦିନ ନେବ ବୋଲେ ତୁମକୁ ପାଞ୍ଚଟଙ୍କା ପଡ଼ିବ କାରଣ ତୁମକୁ ମାସକୁ ଦେଢ଼ଶ ଟଙ୍କା ପଡୁଛି ହଁ ବୋଲେ ତୁମେ ଯଦି ସମାଜଟାକୁ ହେଟାକୁ କିଣିବ ତେବେ ତୁମକୁ ସୁବିଧା ହେବ କାରଣ ମୁଁ ପ୍ରତିଦିନ ଗାଁର ସମାଜ ସମାଜ ପେପର୍ ଧରିତ୍ରୀ ପେପର୍ ଇତ୍ୟାଦି ଇତ୍ୟାଦି ସବୁ ଆମର ବାଣ୍ଟୁ ଥାଏ ତା'ହେଲେ ତୁମେ ଯଦି ପ୍ରତିଦିନର ଖବର ପଢ଼ିବ ତେବେ ତୁମକୁ ସୁବିଧା ହେବ ହଁ କି ଯଦି ତୁମେ ଡିଫରେଣ୍ଟ୍ର ବି ବିଭିନ୍ନ ପ୍ରକାରର ଅନ୍ୟ ଖବର କାଗଜ ପଡ଼ିଲେ ବି ତୁମକୁ ଚଳିବ ହଁ ଦେଖ ସମ୍ବାଦ ବି ଆସୁଛି ସମ୍ବାଦରେ ତୁମେ ବି ପଢ଼ିପାରିବ ସମ୍ବାଦ ତୁମକୁ ଚାରିଟଙ୍କା ପଚାଶ ପଇସା ଆସୁଛି ହଁ ଏଇ ଦେଖ ଆମର ସମ୍ବାଦ ହଁ ଏହି ସମ୍ବାଦ ପେପର୍ ପଢ଼ିବ ତୁମର ର ଖେଳ ବିଭିନ୍ନ ପ୍ରକାରର ନାଚଗୀତ ବିଭିନ୍ନ ପ୍ରକାରର ଆମର ଖବର କାଗଜ ଆସିକରି ଜାଣିପାରିବ ହଁ ସେଥିପାଇଁ ତୁମେ ଆମର ଖବର କାଗଜ ପଢ଼ିପାରିବ ସେଥିପାଇଁ ତୁମେ ସମା ସମ୍ବାଦଟାକୁ କିଣିଲେ ଭଲ ହୁଅନ୍ତା ହଁ ଠିକ୍ ଅଛି ସିନା ତୁମେ କାଲି ସକାଳୁ ମୁଁ ତୁମକୁ ପ୍ରତିଦିନ ହିସାବରେ ନେଇଯିବି ହଁ ହଁ ହଁ ଠିକ୍ ଅଛି ତୁମକୁ ପ୍ରତିଦିନ ସକାଳେ ମୁଁ ସମ୍ବାଦ ବାଣ୍ଟିବାକୁ ଆସିବି